ଦିନେ ମୁଇଁ ଭାବ୍ଲି କି ଆମର୍ ଗାଁ ବନ୍ଧ୍କେ ମାଛ ମାରିଯିମି ବଲି ଆର୍ ଭାବିକି ବନ୍ଧ୍କେ ଗଲି ଆଉ ବଡ଼୍ କାତି ମାଛଟେ ଧଇଲି ନାଇଁ ଭାବିଥାଇ କେବେ ଯିବାର୍ ଲାଗି ଦିନେ ଭାବିକି ଗଲି ଆରୁ ବଡ଼୍ ମାଛଟେ ପାଇଗଲି ସେଟା ଆଣିକି ରାନ୍ଧିଲି ରାନ୍ଧିକି ଖାଏଲୁ ବହୁତ୍ ଭଲ୍ ଲାଗ୍ଲା